ଆମେ ଘର ରୋଷେଇ ପାଇଁ ବ୍ୟବହାର କରୁଥିବା ଏଲ୍ ପି ଜି ସିଲିଣ୍ଡର ବହୁତ ମାରାତ୍ମକ ଜିନିଷ ଏମିତି ମଣିଷ ଜୀବନ ବି ନେଇପାରେ ତେଣୁକରି ସହିତ ରୋଷେଇ କଲାବେଳେ ଆମେ ବ୍ୟବହାର କରିବା ସବୁବେଳ ପାଇଁ ଗ୍ୟାସ୍ ଟାଙ୍କିରୁ ବନ୍ଦ କରିବା ଦରକାର ଗ୍ୟାସ୍ ଲଗାଇବା ପାଖରୁ ଗ୍ୟାସ୍ ବନ୍ଦ କରିବା ସତର୍କତା ଅବଲମ୍ବନ କରିବା ଦରକାର ନହେଲେ କେଉଁ ସମୟରେ କ'ଣ ଘଟିଯିବ କହିହେବନି କିନ୍ତୁ ଗ୍ୟାସ୍ ବହୁତ କ୍ଷତିକାରକ ଜିନିଷ ତା ପାଇଁ ସତର୍କତା ରହିବା ନିହାତି ଆବଶ୍ୟକ ଗ୍ୟାସ୍ କିଛି ଦୁର୍ଘଟଣା ହେବା ଦେଖିବା ମାତ୍ରେ ଆପଣ ନିହାତି ଗୋଟା ଓଦା କରି ଯେକୌଣସି ଅଖା କିମ୍ବା ମୋଟା ଆକାରର କପଡ଼ା ଓଦା କରି ପକାଇ ଗ୍ୟାସ୍ ଜଳିଲା ମାତ୍ରେ ତାକୁ ଲିଭାଇ ପାରିବେ ଏହିପରି ସୁରକ୍ଷା କରିପାରିବେ ନହେଲେ ଆପଣ ଗ୍ୟାସ୍ ରୋଷେଇ କରିବା ପାଇଁ ବହୁତ ଅସୁବିଧା ବ୍ୟବହାର କରିବେ ତେଣୁକରି ଏଥିପାଇଁ ସତର୍କତା ରହିବେ